ହଁ ହ୍ୟାଲୋ ହଁ ମୁଁ ରଣା ବାବୁ କହୁଛି ତା'ହେଲେ ଆପଣ ସେଇଠି ରହିବେ କି ମାନେ ପଳେଇ ଆସିବେ ତା'ହେଲେ ଯଦି ଆପଣ ରହିବେ ତ ତା'ହେଲେ ଭଡ଼ାଟା ହବ ଚାରି ହଜାର ଲାଗିବ କାହିଁକିନା ଆମର ତେଲ ରେଟବି ବଢ଼ିବାକୁ ଲାଗିଲାଣି ସେଥିପାଇଁ ଆମେ ନେଇଁ ତାହେଲେ ଆପଣ ରହିବେ ନା ସେଥିପାଇଁ ମୁଁ କହୁଥିଲି କି ମାନେ ତେଲ ରେଟ ବି ବଢ଼ିଲାଣି ସେଥିପାଇଁ ତ ଆମେ ହେଇ ପାରିବନି ସେଇଟା କହିଲି ପରା ତେଲ ରେଟ ବଢ଼ୁଛି ନହେଲେ ଆମେ କଣ କମ୍ କରି ପରିନଥାନ୍ତା କି ତେଲ ରେଟ ବଢ଼ିବାକୁ ଲାଗୁଛି ନା ସେଥିପାଇଁ ମାନେ ପଇସା ବଢ଼ୁଛି ତା'ହେଲେ ଆପଣ ଯଦି କହୁଛ ତାହେଲେ କିଛି କମେଇ ଦେବା ତା'ହେଲେ ଆପଣଙ୍କର ହିସାବରେ ମାନେ କେତେ ଟଙ୍କା ଦେଲେ ହେବକି ଆପଣଙ୍କୁ ତା'ହେଲେ ଆପଣଙ୍କ ହିସାବରେ ମାନେ କେତେ ପଇସା ନେଲେ ହେବ ହଁ ଯେ କେତେ ପଇସା ମାନେ ଆପଣ ଦେବାକୁ ଚାହୁଁଛନ୍ତି ମୋତେ ପାତାଳୀ ଯିବା ପାଇଁ ତିନି ହଜାର ଟଙ୍କା ହେଲେ ହୋଇ ପାରିବନି କାହିଁକିନା ତେଲ ରେଟ ବଢ଼ିବାକୁ ଲାଗୁଛି ଆଉ ମୁଁ ତିନି ହଜାର ଟଙ୍କାରେ କେମିତି ଯିବି ମୁଁ ସେଇଠିକୁ ଯଦି ମୁଁ ପାଞ୍ଚ ଶହ ଟଙ୍କା ନ ପାଏ ତାହେଲେ ମୁଇଁ କେମିତି ଯିବି ତେଲ ରେଟ ତ ବଢ଼ୁଛି ସେଥିପାଇଁ ଆମର ଖର୍ଚ୍ଚ ହୋଇଯିବ ହେଲେ ବି ହୋଇ ପାରିବନି ଯଦି ଆପଣ ପଞ୍ଚତିରିଶ ଶହ ଟଙ୍କା ଦେବେ ତା'ହେଲେ ହୋଇ ପାରିବ ତା'ହେଲେ ତା'ହେଲେ ସେଠାରୁ ଆଉ କମି ପାରିବନି ତାହେଲେ ଆପଣ କେମିତି ହେ ହଁ ତା'ହେଲେ ଠିକ ଅଛେ ତା'ହେଲେ ଆପଣ ଯେହେତୁ କହୁଛନ୍ତି ତା'ହେଲେ ମୁଁ କମ୍ କରିଦେଉଛି ଆଉ ବତିଶ ଶହ ଟଙ୍କାରେ ଯିବି ତା'ହେଲେ ହଁ ଯେ ତାହେଲେ କେତେ ସମୟରେ ଯିବେ ତା'ହେଲେ ସେଇଟାକୁ ବତେଇଲେ ତା'ହେଲେ ମୁଁ ସିନା ଯିବି ଆଉ ଆଠଟା ସମୟରେ ତାହେଲେ ଠିକ ଅଛି ଆଠଟା ସମୟରେ ମୁଁ ଆପଣଙ୍କର କେଉଁ ଜାଗା କି ହଁ ଯେ ମାନେ କେଉଁ ସ୍ଥାନକୁ ଯିବି ସେଇ ସ୍ଥାନ ନାଁ ଟିକିଏ ବତେଇଲେ ସିନା ତା'ହେଲେ ମୁଁ ଯିବି ଆଉ ସୋନପୁର ସୋନପୁରରୁ ପାତାଳୀକୁ ଯିବେ ତା'ହେଲେ ତା'ହେଲେ ଠିକ ଅଛି ତା'ହେଲେ ମୁଁ ଆପଣଙ୍କ ଗାଁରେ ତା'ହେଲେ ପହଞ୍ଚୁଛି ଆଉ ପାଞ୍ଚ ତାରିଖରେ ତ ହଁ ତା'ହେଲେ ଠିକ ଅଛି